ମୁଁ ଟ୍ରାଭେଲ୍ ଏଜେନ୍ସି କରିକି ଯାଉଛି ସେ ସେ ତାର ନାଁ ହେଉଛି ଆକାଶ ସେ ବହୁତ ଭଲ ତାଙ୍କର ଘରଟା ଅଛି ବଲାଙ୍ଗୀରରେ ସେ ବୋଧେ ବରଗଡ଼ରେ ରହନ୍ତି ଆଉ ସେ ଖୋଲିଛନ୍ତି ବରଗଡ଼ର ଗାନ୍ଧୀ ଛକରେ ତାଙ୍କର ଟ୍ରାଭେଲ୍ ଏଜେନ୍ସିଟା ଅଛି ତା'ର କମ୍ପାନୀର ନାଁ ହେଉଛି ଡିଏ ଏଜେନ୍ସି ତ ସେ ତାଙ୍କ ବେଟିର ନାଁରେ ସେ କଁ ଏଜେନ୍ସିଟା ଖୋଲିଛନ୍ତି ତାଙ୍କ ଏଜେନ୍ସିରେ ବହୁତ ବଢ଼ିଆ ଟିକେଟ୍ଟା ଆମେ ପୁରା ବୁକ୍ କରୁ ଆଉ ତାଙ୍କ ଯେଉଁ ଟିକେଟ୍ ଗୁଡ଼ାଏ ଅଛି ବହୁତ ଯାଗାରେ ବି ସେମାନେ ଅନ୍ଲାଇନ୍ ବି ସୁବିଧା ରଖିଛନ୍ତି ତାଙ୍କ ପାଖରେ ଆଉ ମୁଁ ଯଦି କେବେ ଟିକେଟ୍ ବୁକ୍ କରେ କି ମୋ ଫ୍ୟାମିଲିକୁ ଧରି କିରି ଯିବା କି ବାହାରି କି ତ ସେ ତାଙ୍କ ପାଖରେ କରେ ସେ ବହୁତ ଭଲ ଲୋକଟେ ଆଉ ତାଙ୍କର କମ୍ପାନୀ ବି ବହୁତ ଭଲ୍ ତା ମାନେ ସେ ଠକା ମଡ଼ା ଏମିତିକା କାମ କରନ୍ତି ନାହିଁ ସେ ବହୁତ ଭଲ ଆଉ ତାଙ୍କ ବିଷୟରେ ଆଉ କ'ଣ କହିବି ସେ ଭାଇଟା ବହୁତ ଭଲ